କୃଷକ ଦ୍ୱାରା ଭାରତରେ ଲୋକ ଲୋକ ବଞ୍ଚିକରି ଅଛନ୍ତି ଓଡ଼ିଶାରେ ଲୋକ ମାନେ ଚାଷ କାର୍ଯ୍ୟ ସମସ୍ତେ କରିଥାନ୍ତି ସେଥିପାଇଁ ଓଡ଼ିଶାରେ ଏବେ କୃଷକମାନଙ୍କର ଉପ ଉପଯୁକ୍ତ ଜିନିଷକୁ ବାହାରକୁ ପଠାଉଛନ୍ତି ଏବଂ ଚାଷୀଙ୍କୁ ଉପଯୁକ୍ତ ପଇସା ଯୋଗାଉଛନ୍ତି